ଫସଲ ଉତ୍ପାଦନ ପାଇଁ ଯେକୌଣସି ସାର ରାସାୟନିକ ସାର ଭୌତିକ ସାର ଏସବୁ ସାର ପାଇଁ ବି ଶସ୍ୟମାନ ବହୁତ ଆଗକୁ ବଢ଼ିବାକୁ ଚାଲିଥାଏ କାହିଁକି ନା ସେବର ଲୁକେ ସାର ନାହିଁ କିଛି ନାହିଁ ସେଥିପାଇଁ ଅମଳ ଫସଲ ଅତି ଶୀଘ୍ର ବଢ଼ିବାକୁ ଲାଗେ ନାହିଁ ଏବେ ଏବେ କ'ଣ ହେଇଚି ଏବେ ସାର ମିଲିଲାଣି ସେଥିପାଇଁ ଅନେକଗୁଡ଼ିଏ ପୋଟାସ୍ ମାନିଆ ଭୌତିକ ସାର ଅନେକଗୁଡ଼ିଏ ସାର ମିଳିଲାଣି ସେଥିପାଇଁ ଏବେର ଫସଲ ସବୁ ମାନେ ସବୁକିଛି ପାଇଁ ନିହାତି ଜରୁରୀ ଭାବରେ ହୋଇପାରୁଛି ସେଥିପାଇଁ ଏବେ ଏବେ ଚାଷୀମାନେ ଭଲ ଭାବରେ ଚାଷ କରିପାରୁଛନ୍ତି କାହିଁକି ନା ପାଣି ପାଣି ହେଲା ସବୁ ଏସବୁ ପାଣି ପାଇଁ ତ ସବୁ ଫସଲ ଅମଲ ହୋଇପାରୁଛି ପାଣି ମାନେ କ'ଣ ଏବେ ଚାଷ ଚାଷ ପାଇଁ ଚାଷ ପାଇଁ ଅନେକଗୁଡ଼ିଏ ଟଙ୍କା ବି ହେଉଛି ଲାଗୁଛି କାହିଁକି ନା କେଉଁ ଫସଲ କିଣିବା ପାଇଁ ମଞ୍ଜି ମଞ୍ଜି ମଞ୍ଜି କିଣିବା ପାଇଁ ମଞ୍ଜି ଯୋଗାଇଲେ ସିନା ଫସଲ ହେବ ହେବ ସେଥିପାଇଁ ଅନେକଗୁଡ଼ିଏ ପଇସା ଲାଗୁଚି ସେଥିପାଇଁ ଆମେ ପଇସା ଆଣିକି ଅମଳ ଫସଲ ଫସଲ ଫସଲ ହେଲେ ଆମେ ସବୁ ବିକିବା ବିକିବା ଚାଷ ଚାଷ କରିିଲେ ସିନା ଫସଲ ହେବ ଫସଲ ଫସଲ ହେଲେ ଆମକୁ କ'ଣ ସବୁ ଅନେକଗୁଡ଼ିଏ ସାର ଦେଇକି ଫସଲ ହେଇକି ଆମକୁ ବିକିବାକୁ ହେବ ବିକିଲେ ସେ ସେ ସେଥିରୁ ଆମେ କିଛି ପଇସା ଆଣିବା ସେ ପଇସା ଆଣିକି କିଛି ବଲେ ଅନେକଗୁଡ଼ିଏ ଆମ ଖାଦ୍ୟ ପାଇଁ କିଛି କରିବାକୁ ହେବ ନିଜେ ବି ସେ ଅମଳ ଫସଲ ଖ ନିଜେ ବି ଖାଇବା ଏବଂ ବିକି ବି ପାରିବା ବିକି କରି ବିକ୍ରି କରିକି ଲୋକଙ୍କୁ ଠାରୁ ପଇସା ଆଣିବା ପଇସା ଆଣିବା ତାପରେ ଚାଉଳ ହେମତି ଏଇ ଜିନିଷ ଅନେକଗୁଡ଼ିଏ ଜିନିଷ ଆମକୁ ତାହା କିଣିବାକୁ ହେଉଛି ଏବଂ ଅନେକ କିଣିବାକୁ ହେଉଛି ଏବଂ କିଣିବାକୁ ହେଉନି କାହିଁକିନା ନିଜ ଜିନିଷର ଚାଷ ଥାଇକି ଅନ୍ୟ ଜିନିଷ କିଣିବା ନାହିଁ ସେଥିପାଇଁ ନିଜ ଜିନିଷ ଚାଷର ଅନେକଗୁଡ଼ିଏ ଜିନିଷ ଖାଇବାକୁ ପୁରା ଅଚିନ୍ତାରେ ଖାଇବାକୁ ପଡ଼ିବ କାହିଁକି ନା ନିଜ ଜିନିଷ ଚାଷ ନା ସେଥିପାଇଁ ଅଧା ବିକିିବା ଅଧା ଖାଇବା ସେଥିପାଇଁ ତ ଆମ ଅନେକଗୁଡ଼ିଏ ଟଙ୍କା ବୋଲେ ଟଙ୍କା ମାନେ କ'ଣ ଅନେକଗୁଡ଼ିଏ ଟଙ୍କା ଖର୍ଚ୍ଚ ହବନି ନିଜ ଜିନିଷ ଅଛି ସବୁ ଚାଷ ଚାଷ ପାଇଁ ଟଙ୍କା ଖର୍ଚ୍ଚ ହେବ ଯେ ସାର ଏସବୁ ଚାଷ ପାଇଁ ଲାଇନ୍ ବିଲ୍ ବୁଝାଇବାକୁ ପଡ଼ିବ ଚାଷ ପାଇଁ ଅନେକଗୁଡ଼ିଏ ନଳ କିଣିବାକୁ ପଡ଼ିବ ତାପରେ ଚାଷୀମାନେ ଯେଉଁ ଲଗେଇଥିବେ ସେମାନଙ୍କୁ ଦେବାକୁ ପଡ଼ିବ ସେଥିପାଇଁ ଚାଷ ପାଇଁ ବହୁତ ଜିନିଷ ବି ଦରକାର ଅନେକଗୁଡ଼ିଏ ଜିନିଷ ଦରକାର ସେଥିପାଇଁ ଚାଷ ପାଇଁ ଚାଷ କରିଲେ ଚାଷ କରିଲେ ବହୁତଗୁଡ଼ିଏ ଅମଳ ବି ଫସଲ ବି ମିଳିବ ନିଜ ନିଜ ଜୀବନ ବି ଶାନ୍ତିରେ ରହିବ କାହିଁକି ନା ଅନ୍ୟ ଲୋକଙ୍କ କରିବା ନାହିଁ ନିଜ ଜମିର ଚାଷ କରିବା ପାଇଁ ସେଥିପାଇଁ ନିଜ ଜମିର ଚାଷ କରିବା କରିବା କ'ଣ କ୍ଷେତକୁ ମନ ଲାଗିରେ ଯିବା ନହେଲେ ନାହିଁ କାହିଁକି ନା ପାଣି ଲାଗିଛି କି ନାଇଁ ଦେଖିବାକୁ ପଡ଼ିବ ତାହେଲେ ଫସଲ ଅମଲ କେମିତି ଅଛି ଫସଲ ଅମଲକୁ ରୋଗୀ ହେଲାଣିିକି ଏସବୁ ଦେଖିବାକୁ ପଡ଼ିବ ଫସଲ ଅମଳକୁ ରୋଗ ଲାଗିଲେ ଯେକୌଣସି ଔଷଧ ଦେବା ସେଥିପାଇଁ ଆମକୁ କ୍ଷତକୁ ଯିବାକୁ ପଡ଼େ କାହିଁକିନା ଫସଲ ଅମଳ ପାଇଁ ଆମେ କିଛି ବ୍ୟବସ୍ଥା କରିଥାଉ କାହିଁକିନା ଏ ଫସଲ ଅମଳ ଚାଷ ନ କରିଲେ କ'ଣ ଖାଇବ ଫଳମୂଳ ସେଥିପାଇଁ ଆମକୁ ଚାଷ କରିବାକୁ ପଡ଼ିବ ଯେକୌଣସି ଜାଗାରେ ଚାଷ ଚାଷ କରିଲେ ସିନା ଫଳମୂଳ ଖାଇବା ସେଥିପାଇଁ ଆମକୁ ଚାଷ ପାଇଁ ବହୁତ ଧ୍ୟାନ ଦେବା ଉଚିତ୍ କାହିଁକିନା ଚାଷୀ ଚାଷୀମାନେ ଚାଷ କରିକି ବହୁତଗୁଡ଼ିଏ ଫସଲ ଅମଳ ପାଇପାରନ୍ତି ସେଥିପାଇଁ ଆମକୁ ଚାଷ କରିକି ଅନେକଗୁଡ଼ିଏ ଫସଲ ଅମଳ ପାଇବା ଉଚିତ୍